ଚାଷ ଜମିରେ କାମ କରିବା ମୋର ଟିକେ କମ ଘରେ ଟିକେ ବେଶି କାମ କରେ ଆଉ ଘରେ କାମ କରିବା ସମୟରେ ନିଜକୁ ମନୋରଞ୍ଜନ କରିବା ପାଇଁ ମୁଁ ଗୀତ ଗାଇ ଗାଇ କା ହଉ କିମ୍ବା କୌଣସି ସିରିଏଲ ଦେଖି ଦେଖି କା ହଉ ଏହି ଭଳି ଭାବରେ କିମ୍ବା କାହା ସହତ କଥାବାର୍ତ୍ତା କରିକି ହଉ ଏପଟ ସେପଟ ହେଇକି ନିଜର ମନୋରଞ୍ଜନ କରିଥାଏ କାମ କରିବା ସମୟରେ ମୁଁ କେତେ ପ୍ରକାର ମୋର ସବୁ ଭଜନ ଅଛି ଶୁଣେ ନ ହେଲେ କୌଣସି ଲୋକ ଗୀତ ଗାଇଥାଏ ବହୁତ ଗୁଡ଼ିଏ ଓଡ଼ିଆ ଗୀତ ଅଛି ସେ ମେଘ ଋତୁ ଝରିଲୁ ନା ଏସବୁ ଗୀତ କୁ ଗାଇକି ମୁଁ ମନ ଖୁସି କରିଥାଏ ମୋତେ ବହୁତ ଭଲ ଲାଗେ ଏହି ସବୁ ଗୀତ ଗାଇବା ପାଇଁ ଅ ଗାଇ ଗାଇ କା ଗାଇ ଗାଇ କା ମୁଁ ମୋର କାମ ଟିକେ ସାରି ଦିଏ ଆଉ ଆଉ ଗାଧୁଆ ପାଧୁଆ ସାରିକି କାମ ଧନ୍ଦା ସାରିକି ମୋର ବସେ ଭଲ ଲାଗେ ଏଇ ସବୁ କାମକାର୍ଯ୍ୟ ସବୁ କରିବା ପାଇଁ ଗୀତ ଗାଇଲେ ତ ମୋ କାମ ଗୁଡ଼ାକ ମୋତେ ଜଣା ପଡ଼େନି ଆନନ୍ଦର ସହିତ ମୁଁ ଜଳଦି ଜଳଦି ସାରିଦିଏ ହଁ ଆଉ ସବୁ ଭଜନ ଅଛି ମୋର ଗୋଟେ ପ୍ରିୟ ଭଜନ ହେଉଛି ହରେ କୃଷ୍ଣ ନାମ ଦେଲେ ପ୍ରିୟ ବଳରାମ ରଖଲେ ରାଜା ନାମ ଦେଲେ ଭକ୍ତ ଶ୍ରୀ ଦାମ ଏ ସବୁ ଭଜନ ଗୁଡ଼ିକ ମୋତେ ବହୁତ ପ୍ରିୟ ମୋତେ ଭାରି ଭଲ ଲାଗେ ଏହି ସବୁ ଭଜନ ଗୁଡ଼ିକ ମୋ ମନକୁ ଶାନ୍ତି ଦେଇଥାଏ ଓ କୃଷ୍ଣଙ୍କର ତ ମୁଁ ବହୁତ ବଡ଼ ଗୋଟେ ଭକ୍ତ ମୋତେ ତା ସହିତ ଏସବୁ ଭଜନ କୁ ଗାଇ ଗାଇ କି କାମ କରିବାରେ ମାନେ ପୁରା ପୁରି ଭାସି ଯାଇଥାଏ ମୁଁ ଏଇ ସବୁଥିରେ ବେଳେ ବେଳେ ତ ମୁଁ ପୁରା ପୁରି ଧ୍ୟାନ ମଗ୍ନ ହେଇ ଯାଇଥାଏ ଏ ଭାବରେ ମୋତେ ନା କିଛି ଶୁଭାଯାଏ ନା କିଛି ଜଣା ପଡ଼େ ମୁଁ ବାସ ଯେଉଁ କାମ ଟିକୁ କରୁଥାଏ ସେ କାମ ଟି କରିଚାଲି ଥାଏ କରିଚାଲି ଥାଏ ମୁଁ ଆଉ କିଛି ବି ଜାଣି ପାରେ ନାହଁ